ଆମ ଅଞ୍ଚଳର ଗୋଟିଏ ପାଖ ଗାଁରେ ଗୋଟିଏ ଝିଅ ଟିଏ ଦଉଡ଼ି ଦେଇ ଦଉଡ଼ି ଦେଇ ସୁଇସାଇଡ଼ ଯେଉଁ ମୃତ୍ୟୁବରଣ ହୋଇଥିଲା ଯେଉଁଥିପାଇଁ କି ସେ କିଛି ଗଣମାଧ୍ୟମକୁ ସେ ଖବରଟା ପହଞ୍ଚିନି ଯୋଉଁଥିପାଇଁକି କେହି ଗାଁରେ ବି ତାଙ୍କ ଘର ଲୋକ କୌଣସି ଗାଁ ଲୋକକୁ କହି ନାହାନ୍ତି ବା କୌଣସି ଗଣମାଧ୍ୟମ କି ପୋଲିସ କି କଚେରୀ କୌଣସି ଜାଗାକୁ ଖବର ପହଞ୍ଚି ନାହିଁ ଯୋଉଁଥିପାଇଁକି ଭୟ କାଳେ କେସ୍ ହୋଇଯିବ କ'ଣ ଅସୁବିଧା ହେବ ହଜାର ଥର ଦୌଡ଼ିବାକୁ ପଡ଼ିବ କ'ଣ ହେବ ସେଇଥିପାଇଁ ତାଙ୍କ ଘରଲୋକ କୌଣସି ପଦକ୍ଷେପ ନେଇନଥିଲେ ବା ତାଙ୍କୁ ନ୍ୟାୟ ପାଇବା ପାଇଁ କୌଣସି ସହଯୋଗ ବି ନିଜେ ଯାଇନଥିଲେ କି କୌଣସି କାମ କରିନଥିଲେ ଯେଉଁଥିପାଇଁକି ସେ ଗଣମାଧ୍ୟମକୁ କଥାଟା ଆଲୋଚନା ପହଞ୍ଚି ପହଞ୍ଚିପାରିଲା ନାହିଁ